ମୁଁ ଏକ ଜାଗାକୁ ଯାଇଥିଲି ସେତେବେଳେ ମୋର ବହୁତ ଅସୁବିଧା ଚଳିଥିଲା ମୋ ପାଖରେ ସେତେବେଳେ ଅଟୋରେ ଆସିବାକୁ ପଇସା ମଧ୍ୟ ନଥିଲା ଅଧରାତି ହୋଇଯାଇଥିଲା ଅଧରାତି ହୋଇଯାଇଥିଲା ସେତେବେଳେ ମୁଁ ମୋବାଇଲରେ ମୋ ଆକାଉଣ୍ଟରେ ପଇସା ଥିଲା ତ ମୁଁ ସେତେବେଳେ କ୍ୟାବ୍ ଡ୍ରାଇଭର୍କୁ କ୍ୟାବ୍ ବୁକ୍ କରିବାକୁ ଚେଷ୍ଟା କରୁଥିଲି କିନ୍ତୁ ଅଧରାତିରେ କ୍ୟାବ୍ ବୁକ୍ ହେଉନଥିଲା ତା'ପରେ ମୁଁ ଦେଖିଲି ଏକ ଅଟୋ ବାଲାଟେ ଆସିଥିଲା ମୁଁ ତାକୁ କହିଲି ମୋତେ ଟିକେ ଛାଡ଼ିଦିଅ ସେ କହିଲା ନା ମୁଁ ସେ କହିଲା ନା ମୁଁ ଛାଡ଼ିପାରିବିନି ମୁଁ ତାକୁ କେତେ କହିଲେ ତା'ପରେ ସେ ମୋତେ ତାକୁ ମୋର ଅସୁବିଧା ଜଣାଇଲାକୁ ସେ ମୋତେ ଅଧରାତିରେ ଆସି ନିରାପଦ ଭାବରେ ମୋ ଘରେ ଛାଡ଼ିଦେଇଛି ଓ ମୋ ଠାରୁ ପଇସା ମଧ୍ୟ ନେଲାନି ସେଥିପାଇଁ ମୁଁ ତାକୁ ଅଶେଷ ଅଶେଷ ଧନ୍ୟବାଦ ଦେବାକୁ ଚାହୁଁଅଛି କି ସେ ମୋତେ ଘରେ ନିରାପଦ ଭାବରେ ଛାଡ଼ିଦେଲେ